ହଁ ହ୍ୟାଲୋ ହ ଆପଣ କ୍ୟାବ୍ ଡ୍ରାଇଭର କହୁଥିଲେ କି ହଁ ଏବେ ଜଷ୍ଟ ଏବେ ମୁଁ ଓହ୍ଲେଇଥିଲି ହଁ ସେଠାରେ ମୋର ବ୍ୟାଗ୍ ଆଉ ମୋବାଇଲ୍ ରହିଯାଇଛି ଆପଣ ଆ ଫରେଇ ଦେଇପାରିବେ କି ଦେଇପାରିବେ କି ନାହିଁ କେତେବେଳେ ଆଇବେ କେତେବେଳେ ଆଣି ଫେରେଇ ଦେବେ କେତେ ସମୟ ଲାଗିବ ମୋତେ ଜରୁରୀ ଦରକାର ମୋର ବ୍ୟାଗ୍ ଆଉ ମୋର ମୋବାଇଲ୍ ସେଇଟା କେତେବେଳେ ଦେଇପାରିବେ କି ନାହିଁ ସେଇଟା ମୋର ଇମ୍ପୋଟାଣ୍ଟ ଜରୁରୀ ଦରକାର ଏବେ ହିଁ ଫେରି ଦେଇପାରିବେ କି ନାହିଁ ଏବେ ପୂର୍ବରୁ ଯେଉଁ ଯାତ୍ରା କରିଥିଲି ତୁମର କ୍ୟାବ୍ର ଏବେ ଜଷ୍ଟ ଓହ୍ଲେଇଛି ସେଇଟାରେ ମୋର ବ୍ୟାଗ୍ ଆଉ ମୋବାଇଲ୍ ରହିଯାଇଛି ଦେଇପାରିବେ କି ନାହିଁ